କଳା ଓ କାରିଗରୀ ବା ଦକ୍ଷତା ଭିତ୍ତିକ ବୃତ୍ତି ଯଥା ମାଟି କାମ କାରପେଣ୍ଟର ଇତ୍ୟାଦି କାମରେ ବହୁତ ଲୋକ ନିୟୋଜିତ ହୁଅନ୍ତି ଏମିତିକି କଳା ଓ କାରିଗରୀ ଦକ୍ଷତା ଯେମିତିକି ଯେଉଁ କଳା ଓ କାରିଗରୀ ଦକ୍ଷତା ଯେମିତି ହାତ କାମ ଆଉ ଯେଉଁ ହସ୍ତତନ୍ତ କଳା ଏହିସବୁ କଳାରେ ଅଧିକାଂଶ ତିରିଶିରୁ ଚାଳିଶି ଭାଗ ଲୋକ କାମ କରନ୍ତି ଏବଂ ତାଙ୍କର ବୃତ୍ତି ଭାବେ ସେଇଟା ଗ୍ରହଣ କରିଛନ୍ତି ମାଟି କାମ ହେଲା କୁମ୍ଭାର ମାନଙ୍କର କାମ ମାଟି କାମ ଅଧିକାଂଶ କୁମ୍ଭାର ଜାତିମାନେ କରନ୍ତି ସେମାନଙ୍କର ମଧ୍ୟ ତାଙ୍କର ସେଇଟା ଜୀବିକା ସେମାନେ ମଧ୍ୟ ସେହି କୋଡ଼ିଏରୁ ପଚିଶ ପରସେଣ୍ଟ ଲୋକ କରୁଛନ୍ତି ଯାହାକି ଅଧିକାଂଶ ଲୋକ ତାଙ୍କ ପରିବାର ସେହି ଉପରେ ନିର୍ଭର କରୁଛି କାରପେଣ୍ଟର ଯେଉଁ ଚିତ୍ରବିଚିତ୍ର ଆଙ୍କୁଛନ୍ତି ଅଧିକାଂଶ ଲୋକ ଚିତ୍ରକଳାକୁ ବୁଡ଼ିବାରେ ଲାଗିଲାଣି ସେମାନଙ୍କୁ ଠିକ ଠିକ ଶିକ୍ଷା ମିଳୁନି ତେଣୁ ସେ ଚିତ୍ରକଳାକୁ ଅଧିକାଂଶ ଲୋକ କିଛି ଲୋକ ବ୍ୟବସାୟ ରୂପେ ଭାବିଲେଣି ଅଧିକାଂଶ ଲୋକମାନେ ଦଶ ଭାଗ ଲୋକ ବୋଧେ କରୁଛନ୍ତି ତାହା ଜଣାଶୁଣା ଲୋକ ମଧ୍ୟ କରନ୍ତି ସେଇଟା ସେଇଟା ଚାଲିଛି ଆଉ କାରିଗରୀ ଆମର ଯେଉଁ ଅଛି ତାରକସୀ କାରିଗରୀ ତାରକସୀ କାରିଗରୀ ଦିନକୁ ଦିନ ସେହି ବ୍ୟବସାୟ ବି ବଢ଼ିବାରେ ଲାଗିଛି ସେ ବ୍ୟବସାୟକୁ ଅଧିକ କରିବାକୁ ହେଲେ ବିଭିନ୍ନ ପ୍ରକାର ଟ୍ରେନିଂ ର ସହାୟତା ମିଳୁଛି ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକାର ସହାୟତା ଦେଉଛନ୍ତି ତେଣୁ ନିୟୋଜିତ ବିଭିନ୍ନ ଲୋକ ବିଭିନ୍ନ ବ୍ୟବସାୟରେ ନିୟୋଜିତ ଅଛନ୍ତି